ଛୋଟ ବ୍ୟବସାୟ ହେଲା ସିଲେଇ ମେସିନ୍ ସିଲେଇ ମେସିନ୍ଟା ଲୋକ୍ମାନେ ସବୁ ପ୍ୟାଣ୍ଟ ସାର୍ଟ୍ ସିଲାସନ୍ ଆର୍ ସିଲାବାର୍ ଦ୍ୱାରା ଲୋକ୍ମାନଙ୍କୁ ଟିକିଏ ଅଲଗା ପ୍ରକାର୍ ଲାଗ୍ସି ବିଭିନ୍ନ ପ୍ରକାର ସିଲେଇ ଆସଛି ବିଭିନ୍ନ ଡିଜାଇନ୍ରେ ହେସି ଆର୍ ଏଇଟା ଗୁଟେ ଆକର୍ଷଣୀୟ ଜିନିଷ ଲୋକ୍ମାନେ ସବୁବେଲେ ଇତାକେ ବ୍ୟବହାର୍ କରୁଛନ୍ ଆର୍ ସମ୍କର୍ ଘରେ ସମ୍କର୍ ଲାଗି ଇଟା ବ୍ୟବହାର ହେଇପାରୁଛେ ଆର୍ ଇଏ ମେସିନ୍ଟା ଚାରିଆଡ଼େ ପ୍ରଚାର ହୋଇଛେ ଆର୍ ଘରେ ଘରେ ମଧ୍ୟ ଇଏ ମେସିନ୍କେ ଘରେ ରଖିକିରି ସିଲୋଉଚନ୍ ଆର୍ ଗୁଟେ ଏଇଟା ହଉଛେ ଆକର୍ଷଣୀୟ ଜିନିଷ ମାନେ ଆକର୍ଷିତ ହେବାଟା ମାନେ ପ୍ୟାଣ୍ଟ ସାର୍ଟ୍ ସବୁ ସିଲେଇ କର୍ବାର୍ଟା ନେଇବାର୍ଟା ଆନବର୍ଟା ନେଇକରି ଦବାର୍ଟା ମାପ କରିବାଟା ଆର୍ ଭଲ୍ ଡିଜାଇନ୍ ହବାର୍ଟା ଏଇଟା ହଉଛେ କାମ ବ୍ୟବସାୟ ଏଇଟା ବହୁତ ବଢ଼ିଆଁ ଅଛେ ଛୋଟିଆ ବ୍ୟବସାୟ ଏଥିରେ ସମସ୍ତେ ପରିଚିତ ଅଛନ୍